ହେଲୋ କ'ଣ କରୁଛୁ ଭଲ ନା ସବୁ ଆଉ କାଇଁ ଫୋନ୍ ଉଠଉନୁ ଆଉ ଆଜି କେମିତି ମନେ ପଇଲା ଆଜି କେମତି ମନେ ପଇଲା ନାଇଁ ମୁଁ ଘରେ କୋଉଠି ଟାଇମ୍ ନାଇଁ ମ ଘର କାମରେ କୋଉଠି ଟାଇମ୍ ଅଛି କୁଆଡ଼େ ଯାଉଛୁ ଝିଅ ବେଳେ ଅଲଗା କଥା ଥିଲା ଏବେ ବାହା ସାହା ହେଲିଣି ଆଉ ସେମତି କ'ଣ ଯାଇ ହେବ ଆଉ କ'ଣ ଓଡ଼ିଆ ଫିଲ୍ମି ନା ହିନ୍ଦୀ ଫିଲ୍ମି ହଉ ଆମବେଳେ ଭଲ ଫିଲ୍ମ ଥିଲା ଭଲ ଷ୍ଟୋରୀ ଥିଲା ସିଦ୍ଧାନ୍ତ ଥିଲା ଫିଲ୍ମ ଦେଉଛି ସିଏ ନାଁ ଷ୍ଟୋରୀ ଅଛି ନା କ'ଣ ଅଛି ଆଉ ଆଉ ଆଉ ଛୁଆପିଲା ଗୁଡ଼ା ସବୁ କୁଆଡ଼େ ଯିବେ ଛୁଆପିଲାଙ୍କୁ ଛାଡ଼ି ଦେଇକି ଯିବା ଆଉ କେବେ ଯିବା ହଉ ଦେଖିବା କୋଉଦିନ ଟାଇମ୍ ମିଳୁଛି ଘରେ ମୋତେ ତ ସମୟେ ଫାଙ୍କା ହେବା ଦରକାର ନା ନାହିଁ ଛୁଆ ପିଲାଙ୍କର କେତେବେଳେ ଟିକେ ଛୁଟି ହେଲେ ଯିବା ନା ଆଉ ଦେଖିବା ଛୁଆ ପିଲାଙ୍କର ଛୁଟି ହେଉ ଯିବା ଆଉ କେବେ ଆଉ ହଁ ଝିଅ ବେଳେ କେତେ ଫିଲ୍ମ ଦେଖି ଗଲାବେଳେ କେତେ ମଜା ହେଉଥିଲା ଏଇନା କାଇଁ ସେ ଟାଇମ୍ କେତେ ମଜାରେ ବୁଲିଆ କେତେ ମସ୍ତି କେତେ ଫିଲ୍ମ ଦେଖି ଫେରିଆକି ସିଏ ଗଲା କୁଆଡ଼େ ଆଉ ଆଉ ଯାଇ ହେବନି ଆଉ ମନେ ରହିବନି ସେ ଯୋଉ ଟାଇମ୍ ସେ ଯୋଉ ମଜା ମସ୍ତି ଆଉ ଏଇନା ବାହା ହେଲାପରେ ଆଉ ମିଳିବ ହଉ ମୋର କାମ ଅଛି ମୁଁ ଟିକେ ରଖୁଛି ପଛରେ ଫାଙ୍କା ହେଲେ କରିବି ଆଉ